ହେଲୋ ହଁ କହୁଛନ୍ତି ମୁଁ କାର୍ତ୍ତିକ ସାହୁ କହୁଛି ଆପଣଙ୍କର କ୍ଲାଇଣ୍ଟ୍ ଜଣେ ଦି ଚାରି ବର୍ଷ ହେଲାଣି ସେଠିକି ଯାଉଛି ଆପଣଙ୍କ ହୋଟେଲକୁ ଯାଉଛି ଆପଣ ବହୁତ ରିହାତିରେ ବି ଦେଉଛନ୍ତି ଖାଇବା ପାଇଁ ମୁଁ ତ ବାହାରେ ରହୁଛି ଏବେ ଘରକୁ ଆସିଛି ଆପଣଙ୍କ ହୋଟେଲକୁ ପୁଣି ଯିବା ପାଇଁ ଚାହୁଁଛି ଟିକେ କେତେବେଳେ ସମୟ ହେଲେ ପୁଣି ଯିବି ଆମ ପରିବାରକୁ ନେଇକି ଯିବୁ ଆଉ ହଁ ଆପଣଙ୍କର ବର୍ତ୍ତମାନ କ'ଣ ହୋଟେଲର ପ୍ରାଇସ୍ରେ କ'ଣ ବର୍ତ୍ତମାନ ସେହି ପ୍ରକାର ଆଗରୁ ଯେମିତି ଥିଲା ସେ ପ୍ରକାର ଅଛି ନା ଏବେ କିଛି ସେମିତି ତା'ର ପରିବର୍ତ୍ତନ ଘଟିଛି ହଁ ସେ ଯାହା ହୋଉ ଆମେ ତ ଯିବାକୁ ପଡ଼ିବ ଆମେ ତ ଆପଣଙ୍କର କ୍ଲାଇଣ୍ଟ୍ ଆଉ ହଁ ଆଉ କ'ଣ କରିବା ଆଉ ଆଉ କ'ଣ କହିବୁ ଆଉ